ଆମ୍ଭ ଓଡ଼ିଶାର ସଂସ୍କୃତିର ମୁଖ୍ୟ ଉପଦାନ ବହୁତ କିଛି ଅଛି କଠିନ ପରିଶ୍ରମ ଲୋକମାନେ ଆଜିକାଲି ଓଡ଼ିଶାର ଲୋକମାନେ ବହୁତ ପରିଶ୍ରମ କରିକି ଆମ ଓଡ଼ିଶାକୁ ଆଗକୁ ବଢ଼ାଇ ଚାଲୁଅଛି ଆଉ ସେହି ପ୍ରକାର ଆମର ଆମର ସାଙ୍ଗସାଥି ଆମ ଓଡ଼ିଶାକୁ ଗର୍ବରେ ରଖିପାରିବୁ ଯେ ପ୍ରକାର ସେମିତି ଆମେ ପାଠ ପଢ଼ୁଅଛୁ ଏବେ ଆଉ ଲୋକମାନେ ବହୁତ ପରିଶ୍ରମ ପରିଶ୍ରମୀମାନେ ଅଛନ୍ତି ଆମ ଓଡ଼ିଶାରେ ଯେ ପ୍ରକାର ତାଙ୍କେ ପାଠ ପଢ଼ିକି ବହୁତ ବଡ଼ ବଡ଼ କାମ କରୁଅଛନ୍ତି ଆଉ ଓଡ଼ିଶାର ନା ବାହାରକୁ ନଉଚନ୍ତି ଆଉ ପିଲାମାନେ ବହୁତ ପରିଶ୍ରମ କରନ୍ତି ଆଦିବାସୀ ରୀତିନୀତି ବି ବହୁତ ଅଛି ଯେପରି ଆଦିବାସୀ ଲୋକମାନେ ବହୁତ ଆମର କଲ୍ଚର୍କୁ ବହୁତ ବଢ଼ାଇ ଅଛନ୍ତି ଆଉ ବହୁତ ସାହାଯ୍ୟ ହୁଏ ଆମର କଲ୍ଚର୍ କଲ୍ଚର୍କୁ ବଢ଼ାଇବାକୁ ଆଉ ସଂସ୍କୃତି ବହୁତ ଆମର କୋରାପୁଟର ବହୁତ ଭଲ ଆଉ କଠିନ ପରିଶ୍ରମ କରିିକରି ଆମର କୋରାପୁଟଟା ବହୁତ ବଢ଼ିଅଛି ଆଉ ଓଡ଼ିଶା ବି ବହୁତ ବଢ଼ିଅଛି ଲୋକମାନେ ବହୁତ ପ୍ରଶଂସା କରନ୍ତି ବାହାରର ଷ୍ଟେଟ୍ଗୁଡ଼ିକ ମାନେ ବହୁତ ପ୍ରଶଂସା କରନ୍ତି ଓଡ଼ିଶା ବିଷୟରେ